ଆମର୍ ଗାଁରେ ଆମର୍ ଦୁର୍ଗାପୂଜା ହେସି ଯେନ୍ ଛୁଆମାନେ ସେନୁ ଡାନ୍ସ ପ୍ରୋଗ୍ରାମ୍ ହେସି ସେନୁ ବହୁତ୍ ଛୁଆମାନେ ପାର୍ଟିସିପେଟ୍ କର୍ସନ୍ ଆଉ ନାଚ୍ସନ୍ ଦେଖ୍ସନ୍ ବହୁତ୍ ବଢ଼ିଆଁ ଲାଗ୍ସି ହେଲେ ଅଧା ଲୋକ୍ ଅଛନ୍ ଯେ ସେଟାକେ ପସନ୍ଦ୍ ନାଇଁ କରନ୍ ଆଉ ଛୁଆମାନ୍ଙ୍କର ସେ ନାଚ୍ବାର୍ ଡେଗ୍ବାର୍ ଥି ସେ ଛୁଆମାନେ କେତେ ଖୁସି ହେସନ୍ ଯେ ସେମାନେ ଭାବି ନାପାରନ୍ ଯେ ସେଟାକେ ପସନ୍ଦ୍ ନାଇଁ କରନ୍ ସେମାନେ ମାନେ ଆଉ ଛୁଆମାନ୍ଙ୍କର୍ ତାଙ୍କର୍ ସେ ନାଚ୍ବାକେ ନେଇକରି କେତେ ଉତ୍ସାହିତ୍ ଥିସନ୍ ନାଚ୍ମୁ ବଲିକରି ତା ସେମାନେ ଖାନା ପିନା ନାଇ କରିଥନ୍ ଛୁଆମାନେ ଆଉ ତାଙ୍କର୍ ବହୁତ୍ ସେ ଦିନ୍ଟା ତାକର୍ ଲେଖେ ପୁରା ବହୁତ୍ ବଡ଼୍ ଦିନ୍ଟା ଥିସି ଛୁଆମାନ୍ଙ୍କର୍ ବେଲେ ଛୁଆମାନ୍ଙ୍କର୍ ସାଙ୍ଗେ ଆମେ ଛୁଆମାନ୍ଙ୍କୁ ସାଥ୍ ଦେବାର୍ କଥା ଆଉ ଛୁଆମାନ୍ଙ୍କୁ ନାଇଁ ନାଚ୍ ନାଇଁ କର୍ ଏନ୍ତା ଇଟା ଭଲ୍ ନୁହେଁସେ ଏନ୍ତା ନୁହେଁ ସେ ସେନ୍ତା ନୁହେଁ ସେ କହେବାର୍ଟା ଭଲ୍ ଭଲ୍ ନୁହେଁ ସେ ଛୁଆମାନଙ୍କୁ ଯେନ୍ ପୋଗ୍ରାମ୍ମାନେ ହଉଚେ ସେମାନେ ନାଚ୍ବାର୍ ଡେଗ୍ବାର୍କେ ଚାହେଲେ ଆମେ ତାଙ୍କର୍ ସାଥ୍ ଦେବାର୍ କଥା ଛୁଆମାନ୍ଙ୍କୁ ସାଙ୍ଗେ ନେଇକରି ସେତାକୁ ପାର୍ଟିସିପେଟ୍ କରାବାର୍ କଥା ଛୁଆମାନ୍ଙ୍କର୍ ତାଙ୍କର୍ ଖୁସି ଲାଗି ଆମେ ସବୁବେଲେ ଚେଷ୍ଟା କର୍ବାର୍ କଥା ଆରୁ ଛୁଆମାନ୍ଙ୍କୁ ଆମେ ନାଚ ନାଚ ନାଚ ଗୀତ କରାଇକରି ତାହାକୁ ଉତ୍ସାହିତ୍ କରି କରି ଆମେ ରଖ୍ଲେ ଛୁଆମାନ୍ଙ୍କର୍ ମନ୍ ବି ତାହାକୁ ଖୁସିରେ ରହେବା ଭଲ୍ସେ ରହେବେ ଛୁଆମାନେ ଆଉ ଭଲ୍ ହେବା ଛୁଆମାନ୍ଙ୍କର୍ ମନ୍ ପରିବର୍ତ୍ତନ୍ ହେବା ନାଚ୍ ଗୀତ୍ କରିକରି ଆରୁ ସେ ଭଲ୍ସେ ରହିପାର୍ବେ ରହେବେ ରହିପାର୍ବେ ସାଙ୍ଗ୍ ସାଙ୍ଗ୍ସାଥି ହେଇକରି ଛୁଆମାନ୍ଙ୍କର୍ ସାଙ୍ଗେ ନାଚ ଗୀତ କରିକରି ସେମାନ୍ଙ୍କର୍ ମନ୍ ବି ଖୁସ୍ ରହେବା ସବୁବେଲେ ଇଥିର୍ ଲାଗି ଛୁଆମାନ୍ଙ୍କୁ ଆମେ ମନାନାଏ କର୍ବାର୍ କଥା ନଚା ଡେଗା କର୍ବାର୍ ଲାଗି